କୁହନ୍ତୁ କ'ଣ ହଁ କହୁନାହାଁନ୍ତି ଆମର ତ ଚାଉଳ ରହିଛି ଆଉ ଆଚ୍ଛା

କୁହନ୍ତୁ ସରୁ ଚାଉଳ ଉଷୁନାର ସରୁ ଚାଉଳ ଅଛି ମୋଟା ଚାଉଳ ଅଛି ହଁ ହଁ ମଧ୍ୟମ ଧରଣର ଅତି ସରୁ ନୁହଁ କି ଅତି ମୋଟା ନୁହଁ ହଁ ଠିକ ଅଛି ଅଛି

ଅରୁଆ ସରୁ ହେଇଗଲେ ଚାରି ହଜାର ଦୁଇ ଶହ

ହଁ ବର୍ଷକ ପାଇଁ ନେଉଛନ୍ତି କିନ୍ତୁ ଆପଣ ତାକୁ ଚାଉଳ ରଖିବା ପାଇଁ ଯଦି ବ୍ୟବସ୍ଥା ଥିବ ବର୍ଷା ଦିନେ ପାଣି ପଡ଼ୁନଥିବ ତେଣୁ ଆପଣ ବର୍ଷକ ପାଇଁକା ନ ନେଇକିରି ଆପଣ ଛ ମାସ ପାଇଁ ନେଉନାହାଁନ୍ତି ହଁ ବେଳେବେଳେ ବର୍ଷକ ପାଇଁ ନେଲେ ଚାଉଳ ଖରାପ ହେଇଯାଏ

ହଁ ଉଷୁନା ଅଛି ନେବେ ହଁ

ହଁ ଆପଣ ଆସୁନାହାଁନ୍ତି ସକାଳେ ସନ୍ଧ୍ୟାବେଳେ ଟିକେ ଲୋକ ଭିଡ଼ ରହୁଛନ୍ତି ଆପଣ ତିନଟା ବେଳକୁ ଆସନ୍ତୁ ଠିକ ଅଛି ଆପଣ ଆସିଲା ପରେ ଆମେ ଉଭୟ କଥାବାର୍ତ୍ତା ହେବା ଆଉ ରଖିଲି ହଉ ହଉ ନମସ୍କାର୍